ଖବରରେ ପ୍ରଦର୍ଶିତ ଜିନିଷ ଏବଂ ବାସ୍ତବରେ ଘଟୁଥିବା ଜିନିଷ ମଧ୍ୟରେ କିଛିଟା ଅଲଗା କିଛିଟା ସମାନ ହୋଇଥାଏ ଯାହାକି ଆଜିକାଲି ଯୁଗରେ ବହୁତ ପ୍ରକାର ରାଜନୀତି ଚାଲୁଛି ଆଗ କାଳରେ ରାଜନୀତି ଚାଲୁନଥିଲା ଖବରକାଗଜରେ ବହୁତ ପ୍ରକାରର ମିଥ୍ୟା ଆସିଥାଏ ସତ୍ୟ ମଧ୍ୟ ଥାଏ ଅଧିକ ସତ୍ୟତା କମ୍ ମିଥ୍ୟାତା ମଧ୍ୟରେ ତଫାତ୍ ଥାଏ ଯାହାଫଳରେକି ଆମେ ସତ୍ପଥକୁ ଧରି ଆମେ ଆଗକୁ ଚାଲିଥାଏ ଖବର କାଗଜ ପଢ଼ିବା ଦ୍ୱାରା ଆମର ସକାଳୁ ସକାଳୁ ଆମେ ଜାଣିପାରି ଥାଉ ଯେ ଦେଶ ବିଦେଶର ଖବର କେଉଁଠି କ'ଣ ହେଲା କ'ଣ ନାଇଁ ସବୁକିିଛି ଆମେ ଜାଣିପାରିଥାଏ ଘରେ ବସି ମଧ୍ୟ ଆମେ ଜାଣିପାରିଥାଉ ଯେ ଅନ୍ୟ ଦେଶରେ କ'ଣ ହେଲା ନିଜ ଦେଶରେ କ'ଣ ହେଲା ସବୁକିଛି ଜିନିଷ ଆମେ ଜାଣିପାରିଥାଏ କିନ୍ତୁ ଆଗ କାଳରେ ସେଇ ଜିନିଷ ଆମେ ଜାଣିପାରୁିନ ଥାଏ ଅନ୍ୟ ଦେଶରେ କ'ଣ ହଉଥାଏ ନିଜ ଦେଶରେ କ'ଣ ହଉଥାଏ ସେ ଉପରେ ଜାଣିପାରୁନଥାଏ ଯାହାଫଳରେକି ଖବରକାଗଜ ଆସିବା ଦ୍ୱାରା ଆମ ବହୁତ ଜିନିଷ ଆମେ ଜାଣିପାରି ଥାଉ ବହୁତ ଜିନିଷ ମଧ୍ୟ ଉନ୍ନତି ହେବାରେ ଲାଗିଛି ଖବରକାଗଜ ଆସିବା ଦ୍ୱାରା ଆମେ କୌଣସି ପ୍ରକାର ଜିନିଷ ଜାଣିବା କୁ ଇଛୁକ ହେଇଥିବାରୁ ସବୁପ୍ରକାର ଜିନିଷ ଆମର ଖବରକାଗଜରେ ମିଳିଯାଇଥାଏ ଯାହାକି ଗୋଟିଏ ଚାକିରି ହଉ କିମ୍ବା ଅନାନ୍ୟ ଜିନିଷ ଖେଳ ଉପରେ ହଉ ବିଭିନ୍ନ ପ୍ରକାର ଜିନିଷ ଆମେ ଜାଣିପାରିଥାଉ ଖବରକାଗଜ ଦ୍ୱାରା ଆଗ କାଳରେ ସେଇପ୍ରକାର କିଛି ଜିନିଷ ଆମକୁ ମିଳିପାରିନଥାଏ ଯାହାଫଳରେକିି ନିଜେ ନିଜେ ଚେଷ୍ଟା କରି ଲୋକ ସବୁ କାମ କରୁଥାନ୍ତି ସବୁଆଡ଼େ ଯାଇ ଆସି ଜାଣନ୍ତି ସବୁ ଜିନିଷ କିନ୍ତୁ ଖବରକାଗଜ ଆମକୁ ଏତେ ସାହାଯ୍ୟ କରିଥାଏ ଯେ ସବୁ ଜିନିଷ ଆମ ପାଖକୁ ଆଣିକି ପହଞ୍ଚେଇ ଦେଇପାରୁଛି